ହାଁ କେମିତି ଭଲ ଅଛ କି ଆଁ କେବେ ଆସିଲ କୋଉଠି ଯାଇଥିଲ ହେ ଚେନ୍ନାଇରେ କି କାମ ଚେନ୍ନାଇରେ କି କାମ କରୁଥିଲ କେମିତି କେମିତି କାମ ହୁଁ ବେପାର ଚାଲିଛି ଆଉ ସେମିତି ଚାଲିଛି ସିଙ୍ଗଡ଼ା ଅଛି ତିନିଟା ତିନିଟା ସିଙ୍ଗଡ଼ାକୁ ଦଶ ଟଙ୍କା ବିକୁଛୁ ଆଉ ହୁଁ ହୁଁ ଆଉ ପିଲା ରଖୁଛି ତ ପିଲାକୁ ଦେବାର ଅଛି ଷ୍ଟଲ୍ ଭଡ଼ା ଦେବାର ଅଛି ଆଉ କରେଣ୍ଟ୍ର ବି ନେଉଛନ୍ତି ଚାର୍ଜ ନିଜେ ଇଏ ଲଗେଇଛି ତ

ହଁ ସିଆଡ଼େ ଦୋକାନ କରିଗଲେ ଷ୍ଟଲ୍ ମିଳିବକି କେତେ ଭଡ଼ା ଷ୍ଟଲ୍କୁ କରେଣ୍ଟ୍ ଫରେଣ୍ଟ୍ ଦେଉଛନ୍ତି କି ଅ ହ କରେଣ୍ଟ୍ କରେଣ୍ଟ୍ ଦେଲେ କେତେ ଇଏ ନେବ ଭଡ଼ା କେତେଟା ଷ୍ଟଲ୍ ଦେବେ ଗୋଟେ ଏଟା କୋଉ ପାଖରେ ରାସ୍ତା ପାଖରେ ମିଳିବନା ଟାଉନ୍ ପାଖରେ ସିଆଡ଼େ ଯଦି ବେପାର ଇଆଡ଼େ ତ ବେପାର ହେଉନାହିଁ ତା ପାଇଁ ଅଲଗା ଟିକେ ଦେଖିବା ବେପାର ଟିକେ ମାନ୍ଦା ରହୁଛିତ ଇଆଡ଼େ ଏବେ ବେପାର ଟିକେ ହେଉନାହିଁ ଚେନ୍ନାଇରେ ଯଦି ବେପାର ଭଲ ହେଉଛି ବୋଲେ ମୁ ସିଆଡ଼େ ସିଫ୍ଟ ହୋଇଯିବି ହଁ ଏଇ ସେଇ ପାଖରେ ତୁମର କମ୍ପାନୀ ପାଖରେ ଯଦି ଭଲ ଦୋକାନ ଗୋଟେ ସିଙ୍ଗଡ଼ା ଦୋକାନ ଗୋଟେ ଦେଲେ ହେବ ବୋଲେ ସେଠି ଗୋଟେ ଷ୍ଟଲ ଗୋଟେ ଖୋଜି ଦିଅ ମୋତେ ମୁଁ ସେଠି ସିଫ୍ଟ ହେବି ଆଉ ହ ଏ ଭଲ ଆଉ କେବେ ଯାଉଛ ଆଛା ଓକେ